ହ୍ୟାଲୋ ହଁ ଆମେ ଆପଣଙ୍କ ହୋଟେଲରୁ ଆଜି ଯେଉଁ ରହିଥିଲୁ ଆପଣଙ୍କର ସବୁ ଆପଣଙ୍କ ରୁମ୍ ଖାଇବା ସବୁ ଭଲ ଅଛି ସବୁ ଭଲ ଲାଗୁଛି କିନ୍ତୁ ଆମକୁ ମୋତେ ଏବେ ଟିକିଏ ବରା ଆଉ ତରକାରୀ ଅର୍ଡ଼ର କରିବାର ଅଛି ମିଳିପାରିବ କି ଆପଣଙ୍କ ହୋଟେଲରେ ହଁ ହଁ ସବୁ ମିଳିଛି ସବୁ ଭଲ ଅଛି ସାଟିସ୍ଫାଇଂ ସବୁ କିନ୍ତୁ ଏବେ ଟିକିଏ ଏଇଟା ଖାଇବାକୁ ଇଚ୍ଛା ଅଛି ତ ବରା ତରକାରୀ ତ ଆପଣ ଦେଇପାରିବେ କି ଆଭେଲେବୁଲ୍ ହବ ନା ସାର୍ ଆମର ଆଉ କିଛି ଦରକାର ନାହିଁ ବାସ୍ ଏତିକି ହେଲେ ହେଇଯିବ ଟିକିଏ ଚେଷ୍ଟା କରିବେ ଜଲ୍ଦି ଦେବା ପାଇଁ ଆଉ ହଁ ସେଇଟା ଆମେ ମୁଁ ଜଣେଇଦେବି ଆପଣ ସେଇ ହିସାବରେ ଟିକିଏ ରେଡ଼ି କରିକି ଦିଅନ୍ତୁ ଆମକୁ ବରା ସହିତ ମଟର ତରକାରୀଟା ହେଲେ ଭଲ ଲାଗିବ ନାହିଁ ନାଇଁ ଆଳୁ ରହିବା ଦରକାର କିଛି ଆମେ ଡାଇବେଟିସ୍ ପେସେଣ୍ଟ ନୁହଁ ନା ତ ଆଳୁ ପଡ଼ିଲେ ଚଳିବ ଟେଷ୍ଟଟା ଭଲ ରହିବ ତା' ସହିତ ତା' ସହିତ ଟିକିଏ ବ୍ଲାକ୍ ସଲ୍ଟ ଦେବେ ଆଉ ହଁ ଚଟଣୀ ସସ୍ ଦେଲେ ତ ଟିକିଏ ବେଟର୍ ହବ ପୋଦିନା ଚଟଣୀ ହଉ ଆଭେଲେବୁଲ୍ ଅଛି ଯଦି ଆପଣ ଟିକିଏ ବାଦାମ ଚଟଣୀ ଦେଇଦେବେ ଆଉ ସାଇଡ଼ରେ କେତେ ଟାଇମ୍ ତଥାପି ଲାଗିବ କେତେ ଟାଇମ୍ ୱେଟ୍ କରିବାକୁ ପଡ଼ିବ ଆମକୁ ଆମେ ଦୁଇଜଣ ମେମ୍ବର ଅଛୁ ତ ସେଇ ହିସାବରେ ଆପଣ ଦେବେ ଆଉ ହଁ ହଁ ଆମକୁ ଆମକୁ ଦୁଇଟା ପ୍ଲେଟ୍ ହିଁ ଦେଇଦେବେ ଆମକୁ ଦୁଇଜଣ ଅଛୁ ତ